ଟିକେ ଆଗକୁ ଆସିବେ ଟିକେ ଆଗକୁ ଆସିଲା ପରେ ବାଁ ପଟେ ଗୋଟେ ପଡ଼ିବ ଗାଡ଼ିଆ ସେ ଗାଡ଼ିଆ ହେଉଛି ରମ୍ପା ଗାଡ଼ିଆ ତା ପାଖରେ ଗୋଟେ ଦୋକାନ ପାଇବେ